ଆମ ଏଇଠି ଯେଉଁ ବିଜେପି ବିଜେଡ଼ି ଯେଉଁ କଂଗ୍ରେସଟି ବହୁତ ଗାଁକୁ ବହୁତ ସୁବିଧା ମିଳିଛି କରେଣ୍ଟ ଘରେ ସବୁ ଘରେ ଗୋଟେ ଗୋଟେ ଘର ମିଳିଛି ସବୁ ସବୁ ପରିବାରକୁ ଆଉ ଲାଟିନ୍ ବହୁତ କରେଣ୍ଟ ବହୁତ ସୁବିଧା ରାସ୍ତାଡ଼କ ବହୁତ ସୁବିଧା ଗାଡ଼ି ଘୋଡ଼ା ପାଇ ବହୁତ ଚାଉଳ ରେଟ୍ ସବୁ ତରକାରୀ ଚାଉଲ ରେଟ୍ ସବୁ ଚାହିଦା କମିଛି ସବୁ ବହୁତ କମି ଯାଇଛି ରେଟ୍ ବହୁତ ପାଇ କରିଛି ଯେମିତି ନବୀନ ବାବୁ ଆମର ଚାଉଳ ରକେ ଏ ଟଙ୍କାଟେ ଯେ କରିଛି ବହୁତ ଭଲ ଭାବରେ କରିଛି ଯେ ତା'ପରେ ବହୁତ କରେଣ୍ଟ ସୁବିଧା ଗ୍ୟାସ୍ ଚୁଲି ବହୁତ ବହୁତ ସୁବିଧା ପଡ଼ିଛି ବହୁତ ବନ୍ଦୋବସ୍ତ କରିଛି ବହୁତ ସୁବିଧା କରିଛି ସେଥିପାଇଁ ଏବେ ବହୁତ ଆମର ସୁବିଧା କରିଛି